ଆମ ସହରରେ ବିଭିନ୍ନପ୍ରକାର ଖେଳପଡ଼ିଆ ଦୋକାନ ବଜାର ଖାଇବା ଦୋକାନ ଏବଂ ପାର୍କ ଏବଂ ସିନେମା ହଲ୍ ସାଂସ୍କୃତିକ କାର୍ଯ୍ୟକ୍ରମ ସଂସ୍ଥା ବିଭିନ୍ନ ପ୍ରକାର ସଂସ୍ଥା ଅବସ୍ଥା ରହିଅଛି ଏଥିମଧ୍ୟରୁ ମଧ୍ୟ ଆମକୁ ଖେଳ ପଡ଼ିଆ ଏବଂ ଦୋକାନ ବଜାର ଖାଇବା ଇତ୍ୟାଦି ପସନ୍ଦ ହୋଇଥାଏ ଡେଲି ଘରେ ରହି ବସି ରହିବା ଦ୍ୱାରା ଏ ଫଳରେ ବସିବା ଅପେକ୍ଷା ଯାଇ ବାହାରେ ବୁଲିଆସିବା ଦୋକାନ ବଜାର ଯାଇ ସେଠାରେ ଦୋକାନ ବାହାର ଖାଦ୍ୟ ଖାଇବା ଏବଂ ଖେଳ ପଡ଼ିଆରେ ବୁଲିବା ବହୁତ ଆନନ୍ଦ ଲାଗିଥାଏ ସାଙ୍ଗସାଥି ସହ ବସି ସାଙ୍ଗସାଥିମାନଙ୍କ ମେଳରେ ବସି ପଡ଼ିବା ପଡ଼ିଆରେ ବୁଲି ପ୍ରାକୃତିକ ପରିବେଶର ମଜା ନେବାର ଆନନ୍ଦ କିଛି ଅଲଗା ଥାଏ ଏହାଦ୍ୱାରା ବି ଆମେ ମଧ୍ୟ ପରିବେଶରେ ବିଭିନ୍ନ ପ୍ରକାର ବାତାବରଣ ସହ ଜଡ଼ିତ ହୋଇ ରହିଥାଉ ଏବଂ ଅନ୍ୟ କିଛି ବି ବହୁତ ପ୍ରକାର ଆମ ସହରରେ ଥିବା ପାର୍କ ଏବଂ ରାସ୍ତାଘାଟ ମଧ୍ୟ ଆମକୁ ବହୁତ ଆନନ୍ଦ ଲାଗିଥାଏ ଖେଳ ପଡ଼ିଆ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହାକି ଆମେ ଯଦି ସେଇଆକୁ ଦେଖିବା ଦ୍ୱାରା ଆମେ ମଧ୍ୟ ଆମ ପର୍ବ ସାଂସ୍କୃତିକ ପରମ୍ପରା ବିଷୟରେ ସେଗୁଡ଼ିକୁ ମଧ୍ୟ ଆମେ ଜାଣିପାରୁ ବିଭିନ୍ନ ପ୍ରକାରର ହେଉଥିବା ଉତ୍ସବ ଏବଂ ମେଲଣ ବି ଆମେ ସେଗୁଡ଼ା ପସନ୍ଦ ହୋଇଥାଏ ସେଠାକୁ ଆମେ ମଧ୍ୟ ସବୁବେଳେ ବୁଲିବାକୁ ଯିବା ସହ ନିଜ ଘରର ପରିବାର ଲୋକମାନଙ୍କ ସହ ମଧ୍ୟ ସେଠାରେ ବୁଲିକି ଆସିଥାଉ ଏହା ଆମକୁ ପରିବେଶ ସହ ଜଡ଼ିତ ରଖିଥାଏ